ହଁ ମୁଁ ଫଳ ଦୋକାନୀ କହୁଥିଲି ହଁ ବିଭିନ୍ନ ପ୍ରକାର ଫଳ ଅଛି କ'ଣ ନେବେ କହୁନାହାନ୍ତି ହଁ ସବୁ ଅଛି

ଆଜ୍ଞା ଆଜ୍ଞା ପୁରା ଫ୍ରେସ ଜିନିଷ ଅଛି ତିନି ଚାରିଦିନ ବି ରହିଯିବ ଆରାମ ସେ ପୁରା ସତେଜ ମୋ ପାଖରୁ ଖରାପ ଜିନିଷ କିଛି ପାଇବନି ସବୁ ଭଲ ଜିନିଷ ମୋର ସବୁ ମୋର ନାଁ ବି ଅଛି ମୋ ଦୋକାନର ସେଉ କେଜି ରଖିଛି ଶହେ କୋଡ଼ିଏ ଅଙ୍ଗୁରୁ ଶହେ ଟଙ୍କା ନା କିଲ ଶହେ କ'ଣ ଡର୍ଜନ ଅଛି ଚାଳିଶ ଅଛି ପଚାଶ ବି ଅଛି ଆଜ୍ଞା ସବୁ ରଖୁଛି ସବୁ ଆଇଟମ ଅଛି ହଁ ପଣସ ଅଛି ପଣସ କିଲୋ ଆସିଯିବ ଅଶି ଟଙ୍କା ହଁ ଅଶି ନବେ ଆସିଯିବ ଆଉ କଟା କୁଟୀ କରିବି ଆଉ ତମେ ଯେମିତି ନେଵ ସେହି ହିସାବରେ କଟା କୁଟୀ କରିବି ଆଉ ଆପଣ ଆପଣ ଆସିଲେ ଯେଉଁ ଜିନିଷ ଯାହା ନେବେ ଦେଖିକି ଜିନିଷ ନେବେ କାଟିବି ଆଉ ଚିହ୍ନା ପରିଚ ଲୋକ କାଟିବିନି ନା ନାଇ ଆମର ଅଛି ମାଲ ରଖିଛୁ ଶପିସେଣ୍ଟ ମାଲ ଅଛି କିଛି ଫେରିବାରେ ଚାନ୍ସ ହିଁ ନାହିଁ ନାଇ ନାଇ ସବୁ ଫ୍ରେସ ଡାଳିମ୍ବ ଫାଳିମ୍ବ ସବୁ ଫ୍ରେସ ଅଛି ଜିନିଷ ଖରାପ ହେବନି ଆଜ୍ଞା ଡାଳିମ୍ବ କେଜି ଦୁଇଶହ

ନାଇ ମ ଏତେ ଏକାଥରେ ପଚାଶ ଟଙ୍କା ଡିସକାଉଣ୍ଟ କରିହବ ଆମର ତ ଗାଡ଼ି ଭଡ଼ା ପଡ଼ିଯାଉଛି ଏତେ ଟଙ୍କା କେମିତି ପଡ଼ିବ ଯେ ନାଇ ଏତେ ଟଙ୍କା କେମିତି କାଟି ହେବ ଯଦି ତମେ ଯଦି କହିବି ପଚାଶ ଶହେ ଟଙ୍କା କାଟି ହୋଇଯିବ

ଆମ୍ବ ଆମ୍ବ ଆସିଯିବ ଚାଳିଶ

ପାଞ୍ଚ କିଲୋ ସେମିତି ଆଉ ଏମିତି ଦୁଇଟଙ୍କା ତିନିଟଙ୍କା କାଟିଦବା ଆଉ

ମୁଁ ଦୋକାନ ରେ ପିଲା ରହୁଛନ୍ତି ମୁଁ ବି ରହୁଛି ରାତି ସାରା ଆମର ଖୋଲା ରହୁଛି ଦୋକାନ ହଁ ଫୋନ ପେ କ୍ୟାସ ଯାହା ବି ଦେବ ଚଳିବ ଆଉ ତାହେଲେ ତମେ ଶୁଣ ଦୋକାନ ଭିଡ଼ ଅଛି ଟିକେ ମୁଁ ତମେ ଆସ କଥା ହୋଇକି ତାପରେ ତମେ ଯାହା ଜିନିଷ ନେବା କଥା ନେଇଯିବ ଆଉ ହଉ ତାହେଲେ ମୁଁ ରଖୁଛି ଟିକେ ଦୋକାନ ଭିଡ଼ ଅଛି